ଆମ ଅଞ୍ଚଳରେ ପାରମ୍ପରିକ ଖେଳ ଗୁଡ଼ିକ ହେଲା ଖୋଖୋ କୁସ୍ତି କବାଡ଼ି ଫୁଟବଲ କ୍ରିକେଟ ଭଲିବଲ ଇତ୍ୟାଦି ଖେଳ ଗୁଡ଼ିକୁ ଅଛି ଏହି ଖେଳ ଖେଳିଲେ ମୁଁ ମୋତେ ବହୁତ ଭଲ ଲାଗେ ସାଙ୍ଗ ସାଥୀମାନେ ସମସ୍ତେ ମିଳିମିଶି ଖେଳିଥାଉ ଏହା ଖେଳିବା ଦ୍ଵାରା ମୋତେ ବହୁତ ଖୁସି ଲାଗେ ଏବଂ ମୁଁ କ୍ରିକେଟ ଖେଳକୁ ବହୁତ ପସନ୍ଦ କରିଥାଏ ମୁଁ କୌଣସି ଚିନ୍ତାରେ ଥିଲେ ମୁଁ କୌଣସି ଖେଳ ଖେଳିଲେ ବି ସେଇ ଚିନ୍ତା ଗୁଡ଼ିକୁ ମୋ' ମନରୁ ଦୂର ହୋଇଯାଏ